ମୁଁ ଗୋଟିଏ ଦିନ ଭାତ ଡାଲି ଚିକେନ୍ ତରକାରୀ ଅର୍ଡ଼ର୍ କରିଥିଲି ମହାରାଜା ରେଷ୍ଟୁରାଣ୍ଟରୁ ମୁଁ ରେଷ୍ଟୁରାଣ୍ଟରୁ ବାକି ଆଣିଥିଲି ଏବେ ମୁଁ ସେହି ଟଙ୍କା ଦେବାକୁ ଚାହୁଁଛି ହଁ ମୋତେ ଟଙ୍କା ଦେବାକୁ ନଗଦର ନକଲ ଦରକାର ତେଣୁ ମୁଁ ସେହି ସେହି ଆ କୁ ଯାଇ ମୁଁ ରସିଦ ଡାଉନ୍ଲୋଡ଼୍ କରିଲି ତା ପରରେ ମୁଁ ସେହି ରସି ଦେଇ ଟଙ୍କା ପୂରଣ କରିଲି ଅର୍ଡ଼ର୍ ସମୟରେ ମୋ ପାଖରେ ଟଙ୍କା ନଥିଲା ତେଣୁ ମୁଁ ତାଙ୍କ ଠାରୁ ନଗଦରେ ଆଣିଥିଲି